ମୋର ଗର୍ବିତ ସଫଳତା ହେଉଛି

ମୋ ବାପା ମାଆଙ୍କ ସମ୍ମାନ ରକ୍ଷା କରେ ମୁଁ ଆମ ଶ୍ରେଣୀରେ ସବୁବେଳେ ପ୍ରଥମ ସ୍ଥାନ ଅଧିକାର ଘରେ ମୋ ବାପା ମାଆଙ୍କ ପାରିଶ୍ରମିକ ର ମୂଲ୍ୟ ରଖେ